ଆମ ସ୍ଥାନୀୟର ବହୁ ଚର୍ଚ୍ଚିତ କାହାଣୀ ହେଉଛି ନୀଳକଣ୍ଠପୁର ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଯୋଉଠିକି ବାର ବର୍ଷର ବାଜି ରାଉତ ସେ ଇଂରେଜ୍ମାନଙ୍କୁ ହଟାଇ ଦେଇଥିଲା ଯେତେବେଳେ ସେମାନେ ଇଂରେଜ୍ମାନେ ଏପଟକୁ ଆସିବା ପାଇଁ ଚାହିଁଥିଲେ ଡ଼ଙ୍ଗାରେ ଆସିକି ଏପଟକୁ ଆକ୍ରମଣ କରିବାକୁ ଚାହୁଁଥିଲେ ବାଳକକୁ ଡ଼ାକିଲେ ବାଜି ରାଉତ ବାଳକକୁ ଡ଼ାକିଲେ ବାଜି ରାଉତ ମନା କରିଦେଲା ଯେହେତୁ ମନା କଲା ସେମାନେ ତାକୁ ମାନେ ଗୁଳି ଚାଳନା କରିଥିଲେ ଗୁଳି ଚାଳନାରେ ସେ ଟଳି ପଡ଼ିଥିଲା ତା ମାନେ ଏଥିରୁ ଆମେ କ'ଣ ଜାଣିବା ଗୋଟେ ବାର ବର୍ଷର ବାଳକ ହେଲେ ମଧ୍ୟ ସେ ଆମର ଦେଶ ପାଇଁ ଜୀବନ ଦେଇଥିଲା ତେଣୁ ତାଠୁ ବଳି ବଳିଦାନ କେହି ନୁହଁ ସେ ହେଉଛି ଆମ ଦେଶର ଦାୟାଦ